ଆମ ଅଞ୍ଚଳର ପରିବହନର ମାଧ୍ୟମ ହେଉଛି ବସ୍ ଟ୍ରେନ୍ ଅଟୋ ରିକ୍ସା ଆମ ରାଜ୍ୟରୁ ଅନେକ ରାଜ୍ୟକୁ ମଧ୍ୟ ଗମନାଗମନ ସୁବିଧା ଏହି ମାଧ୍ୟମରେ ହୋଇଥାଏ ଆମ ଜିଲ୍ଲାର ବିଭିନ୍ନ ଜିଲ୍ଲା ସହିତ ଏହି ଗମନାଗମନ ମାଧ୍ୟମ ହେଉଛି ବସ୍ ଟ୍ରେନ୍ ଅଟୋ ରିକ୍ସା ଏହାଦ୍ୱାରା ଲୋକମାନେ ଭଲଭାବରେ ନିଜ ନିଜ ଅଞ୍ଚଳକୁ ଗମନାଗମନ କରିପାରନ୍ତି ଏବଂ ଏହାର ସଂଯୋଗ ମଧ୍ୟ ଅତି ସୁଗମ ଭାବରେ ହୋଇଥାଏ